କାର୍ଯ୍ୟକ୍ଷେତ୍ରରେ ବହୁତ ଗୁଡ଼ିଏ ବିବାଦ ଆସେ ଯେମିତି ସେ କାର୍ଯ୍ୟ ଯେକୌଣସି କାର୍ଯ୍ୟ ହେଉ ନା କାହିଁକି ଯେମିତିକି ପାଠପଢ଼ା ହେଉ ପାଠ ପଢ଼ିଲାବେଳେ ମଧ୍ୟ ବହୁତ ବିବାଦ ଏବଂ ପରିସ୍ଥିତିକୁ କଠିନ ପରିସ୍ଥିତି କଠିନରୁ କଠିନ ପରିସ୍ଥିତିକୁ ଆମେ ମଧ୍ୟ ସାମ୍ନା କରିଛୁ ଘରଲୋକ ପାଠ ପଢ଼େଇବାକୁ ଝିଅମାନେ ବହୁତ ପାଠ ପଢ଼ିବାକୁ ମନା କରନ୍ତି ସେତେବେଳ ଯୁଗରେ ଏତେ ବାହାରକୁ ଯାଉନଥିଲେ ଲୋକମାନେ ବହୁତ କଥା କୁହନ୍ତି ତ ଚାକିରି କ୍ଷେତ୍ରରେ ହେଉ କୃଷିକ୍ଷେତ୍ରରେ ଯେକୌଣସି କାର୍ଯ୍ୟରେ ବି ହେଉନା କାହିଁକି ଛୋଟ କାର୍ଯ୍ୟ ହେଉକି ବଡ଼ କାର୍ଯ୍ୟ ହେଉ ସବୁ କାର୍ଯ୍ୟରେ ବହୁତ ବିବାଦ ଏବଂ କଠିନ ପରିସ୍ଥିତିକୁ ଦେଇ ଯିବାକୁ ପଡ଼େ ଜଦି ଗୋଟେ କାର୍ଯ୍ୟରେ ଆମେ କଠିନ ପରିସ୍ଥିତି ଦେଇକି ନ ଯାଇଥାଉ ତା'ହେଲେ ସେ କାର୍ଯ୍ୟ ମଧ୍ୟ କେବେ ସଫଳ ହୁଏ ନାହିଁ ସେଥିପାଇଁ ଆମେମାନେ ସମସ୍ତେ ମିଶିକରି ଗୋଟିଏ କାର୍ଯ୍ୟ ଗଠନ କରିଥାଉ ଏବଂ କାର୍ଯ୍ୟରେ ସବୁବେଳ ପାଇଁ ସମ୍ମୁଖୀନ ହେଉ ତା'ପରେ ମଧ୍ୟ ଆମେ କେବେ ଆମର ଲଢ଼େଇ ଛାଡ଼ି ନଥାଉ